ଆମ ଓଡ଼ିଶାରେ ଆମ ଭାରତରେ ବହୁତ ଜଣ ଅଛନ୍ତି ସେମାନଙ୍କର ବହୁତ ପ୍ରକାରର କଳା ଅଛି କିଏ ହସ୍ତଶିଳ୍ପରେ ଲିପ୍ତ ଅଛନ୍ତି ତ କିଏ ଚିତ୍ର କରିବାରେ ବହୁତ ପ୍ରକାରର କଳା ସେମାନଙ୍କ ଭିତରେ ଅଛି ହେଲେ ସାଧାରଣତଃ ଆଗରୁ ଲୋକମାନେ ନିଜର କଳାକୁ ପ୍ରଦର୍ଶନ କରିବା ପାଇଁ କୌଣସି ଅନୁଷ୍ଠାନ କିମ୍ବା କୌଣସି କ୍ଷେ ସ୍କୁଲ କଲେଜ ଏହି ସବୁରେ ସେମାନେ ଦେଖାଇ ପାରୁଥିଲେ ସେମାନେ ନିଜର ଭିତରେ ଥିବା ଟାଲେଣ୍ଟ୍କୁ ସେମାନେ ଏତେ ଲୋକଙ୍କ ସାମ୍ନାରେ ଆଣି ପାରୁନଥିଲେ କିନ୍ତୁ ଏବେ ସୋସିଆଲ୍ ମିଡ଼ିଆ ଦ୍ୱାରା ସେମାନଙ୍କୁ ଗୋଟେ ଭଲ ପ୍ଲାଟଫର୍ମ୍ ମିଳିଛି କି ସେମାନେ ନିଜର କଳାକୁ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଖକୁ ଆଣିପାରୁଛନ୍ତି ସେମାନଙ୍କ ଭିତରେ ଥିବା ସବୁପ୍ରକାରର ଗୁଣକୁ ଲୋକମାନେ ମଧ୍ୟ ଜାଣିପାରୁଛନ୍ତି ଆଉ ତାଙ୍କ ପାଖରୁ ଲୋକମାନେ ମଧ୍ୟ କିଛି ଶିଖିପାରୁଛନ୍ତି ମୁଁ ମଧ୍ୟ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ଚିତ୍ର କରିବା ଶିଖୁଛି ପାଠପଢ଼ିବା ମଧ୍ୟ ସେମାନଙ୍କ ପାଖରୁ ଶିଖୁଛି ମୋର ମଧ୍ୟ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ସେଇଥିରୁ ମୁଁ ଯାହାବି ଶିଖିଲିଣି ସେସବୁ ମୁଁ ସେଇ ଚ୍ୟାନେଲ୍ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି